ମଧୁମେହର ମୁକାବିଲା କରିବା ପାଇଁ ଆମ ଗାଁରେ ଲୋକପ୍ରିୟ ଘରୋଇ ଉପଚାର କିଛି ରହିଛି ଯେଉଁଟାକି ଆମର ପ୍ରସାରୁଣୀ ପତ୍ରକୁ ବାଟିକି ଖାଇଲେ କୁହନ୍ତି ଆମର ଡାଏବେଟିସଟା କମିଯିବ ନିମ୍ବ ପତ୍ରକୁ ମଧ୍ୟ ବାଟିକି ଖାଆନ୍ତି କଲରାକୁ ଖାଇବା ସହିତ ଗୋଡ଼ରେ ଦଳିଥା'ନ୍ତି କାରଣ ପାଦ ବାଟେ ରୋଗ ପ୍ରତିରୋଧକ ଶକ୍ତି ଯାଏ ସେଥିପାଇଁ ତା'କୁ ସେମାନେ ଚକଟା ଚକଟି କରନ୍ତି ଏବଂ ଆମର ଡାଏବେଟିସ ପାଇଁ ଗାଁ ଗହଳିର ଲୋକମାନେ ବିଭିନ୍ନ ପ୍ରକାର ପୋକସୁଙ୍ଗା ପତ୍ର ହେଉ ପ୍ରସାରୁଣୀ ପତ୍ର ହେଉ ଆମର ଲାଜକୁଳୀ ପତ୍ର ଯେଉଁଟା ସେ'ଟାକୁ ମଧ୍ୟ ବାଟିକି ଖାଆନ୍ତି ଆଉ ଗୋଟିଏ ଓଲା ଗୋଟିଏ ଗଛ ଅଛି ସେ ଓକଳି ପତ୍ର ବୋଲି କହନ୍ତି ତା'କୁ ମଧ୍ୟ ବାଟିକି ଖାଆନ୍ତି ଯାହା ଦ୍ୱାରା ଡାଏବେଟିସ କମି ଯିବାର ସମ୍ଭାବନା ବେଶିଥାଏ